ଭାରତ ବର୍ଷର ନ୍ୟୁଜ୍ ଚ୍ୟାନେଲ୍ ହେଉଛି ତୃତୀୟ ସ୍ତମ୍ବ ସେହି ତୃତୀୟ ସ୍ତମ୍ବ କିଛି କ୍ଷେତ୍ରରେ ସଠିକ ଭାବରେ କାମ କରୁଛନ୍ତି ଯାହା ଖବର ପ୍ରକାଶ କରୁଛନ୍ତି ତାହାର ସତ୍ୟା ସତ୍ୟ ଅଛି କିଛି କ୍ଷେତ୍ରରେ ସାମ୍ବାଦିକ ବନ୍ଧୁମାନେ ବା ଖବରକାଗଜର ଏଡ଼ିଟର୍ ବନ୍ଧୁମାନେ ସେମାନେ କିଛି ମୁଷ୍ଟିମେୟ ବ୍ୟକ୍ତି ବିଶେଷଙ୍କର ବଶବର୍ତ୍ତୀ ହୋଇ ସେମାନେ ତାଙ୍କୁ ସୁହାଇଲା ପରି କାର୍ଯ୍ୟ କରୁଛନ୍ତି ଏବଂ ସତ୍ୟ ଖବର ପ୍ରତିବଦଳରେ କିଛି ମିଥ୍ୟା ଖବର ପ୍ରସାରିତ ହେଉଛି ଏହି ଦୃଷ୍ଟିକୋଣରୁ ଆମ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିବା ଟିଭିମାନଙ୍କ ମଧ୍ୟରେ ଓଟିଭି କନକ ନ୍ୟୁଜ୍ ବିଶେଷ କରି କଳିଙ୍ଗ ଟିଭି ଏବଂ ନକ୍ଷେତ୍ର ନ୍ୟୁଜ୍ ଏମତି ଅନେକ ଟିଭି ଚ୍ୟାନେଲ୍ ଥିଲାବେଳେ ଖବରକାଗଜରେ ସମ୍ବାଦ ଧରିତ୍ରୀ ସମାଜ ଏମତି ଅନେକ ଖବରକାଗଜ ଆମ ଅଞ୍ଚଳକୁ ଆସୁଅଛି ମୁଁ ମଧ୍ୟ ପ୍ରତ୍ୟେକ ଦିନ ସମ୍ବାଦ ସମାଜ ଟିକେ ନଦେଖିଲେ ଭଲ ଲାଗେ ନାହିଁ ସମୟ ମିଳିଲେ ରାତି ଦଶଟା ପରେ କିଛି ନ୍ୟୁଜ୍ ମଧ୍ୟ ଟିଭିର ନ୍ୟୁଜ୍ ମଧ୍ୟ ଦେଖେ ନିଜକୁ ଠିକ୍ ଲାଗେ ଯଦି କୌଣସି ଦିନ ଖବରକାଗଜ ବା ଟିକେ ନ୍ୟୁଜ୍ ନଦେଖିଥାଏ ଯେମତି ବିଶ୍ଵ ଦୁନିଆ ଠାରୁ ନିଜକୁ ଟିକେ ଦୂରେଇ ଦୂରେଇ ଆସିଲା ପରି ଲାଗେ ଏହି ଦୃଷ୍ଟିକୋଣରୁ ନ୍ୟୁଜ୍ ଦେଖିବା ମୋର ମଧ୍ୟ ଗୋଟେ ଅଭ୍ୟାସରେ ପରିଣତ ହୋଇଛି